ଆମର ଗାଈରେ ଗାଈ ରଖିଥିଲୁ ସେ ଗାଈ କି କ'ଣ ଚଉଆ ହେଇଥିଲା ଚଉଆ ହେଇଥିଲା ମୋ ଜେଜେମା ସବୁବେଳେ ତାଙ୍କୁ କ'ଣ ହଳଦୀ ଲିମ୍ୱ ପତ୍ର ବାଟିକି ସେ ଗାଈକି ଖୁଆନ୍ତି ଆଉ ସେ ଚଉଆ ହେଇଥିଲା ତାକୁ କର୍ପୂର ଯେଉଁ ଗୁଣ୍ଡ କରିକି ସେଇ ଘା'ରେ ମାରନ୍ତି ଆଉ କୁକୁଡ଼ା ମାନଙ୍କୁ ତ ବାର୍ଡ଼୍ ଫ୍ଲୁ ହେଉଛି ଆଉ ଛେଳିମାନଙ୍କୁ ମଝିରେ ଆମ ଏଇ ଘର ପାଖରେ ଜଣେ ଛେଳି ରଖିଥିଲେ ତାଙ୍କ ଛେଳିଗୁଡ଼ା ଖାଲି ସବୁବେଳେ ଝାଡ଼ା ହେଲା ଝାଡ଼ା ହେଇକି ଅଧା ଛେଳି ମରିଗଲେ ଆଉ ତାପରେ ପଶୁଡାକ୍ତରକୁ ଫୋନ୍ କଲୁ ଫୋନ୍ କରିକିରା ଆସିଲେ ଆସିକି ତାପରେ ସିଏ ଇଞ୍ଜେକ୍ସନ୍ ଦେଲେ ଇଞ୍ଜେକ୍ସନ୍ ଦେବାର ଅଧା ତ ଛେଳି ମରିଯାଇଥିଲେ ଆଉ ଯେତିକି ଯାହା ଛେଳି ଥିଲେ ସେ ସବୁ ବଞ୍ଚିଲେ ଆଉ ଯେତିକି ଯେଉଁ ମରିମୁରା ଯାଇଥିଲେ ସେ ମରିମୁରା ଗଲେ ଏମିତି ସବୁ ରୋଗ ହୁଏ ଆଉ ବେଶୀ ଛେଳି ପଶୁମାନଙ୍କୁ ରୋଗ ବେଶୀ ଜାଣିନି